ଚାଷ ପାଇଁ ଜଳ ନିହାତି ଆବଶ୍ୟକ ତେଣୁକରି ସରକାର ଆଜିକାଲି ପ୍ରତି ଏରିଆରେ କେନାଲ କରିଦେଲେ ନତୁବା ଆମର ଯେଉଁ ବିଲ ସବୁ ଯେମିତି ଗୋଟେ ଗୋଟେ ଜାଗାରେ ସ୍ଥାୟୀ ବଡ଼ ବଡ଼ କ୍ଷେତ୍ର ଅଛି ସେଠି ଆମେ ପଏଣ୍ଟ ସିଷ୍ଟମ କରି ପଏଣ୍ଟ କରିକି ଆମେ ଜଳ ବ୍ୟବସ୍ଥା କରିଛୁ ଜଳ ବ୍ୟବସ୍ଥା କରି ଜଳ ଯୋଗାଉଛୁ ଜଳ ପାଇପ୍ ଦ୍ୱାରା ଆମେ ଜଳ ଦେଇକି ଚାଷବାସ କରୁଛୁ ଜଳ ନିହାତି ଆବଶ୍ୟକ ଆଉ ସରକାର ବି ଜଳ ଦଉଛନ୍ତି ସରକାର ବି ଆମକୁ ପାଇପ୍ କରିବା ପାଇଁ ଆମକୁ ସାହାଯ୍ୟ କରୁଛନ୍ତି ଲୋନ୍ ଲୋନ୍ ଫୋନ୍ ଲୋନ୍ ଆକାରରେ ଆମକୁ ଦଉଛନ୍ତି ଚାଷ ନିହାତି ଦରକାର ଜଳ ବି ନିହାତି ଆବଶ୍ୟକ